ହଁ ମୁଁ ଏ ଫଟୋଗ୍ରାଫି ପାଇଁ ସ୍ପେସିଆଲ ଆମେ ଯାଇଥିଲୁ ବିଶେଷ କରି ଆମେ ଭ୍ରମଣ କରିବାକୁ ଯାଇଥିଲୁ ଆଉ ସେଟା ଆକ୍ଚୁଆଲି ପତ୍ର ଯାଇଥିନୁ ଆମେ ସାତଜଣ ସାଙ୍ଗ ଯାଇଥିନୁ ଆଉ ସେଆଡ଼େ ଭୋଜି ବି ହେଲା ତାର୍ ସହିତ ଆମେ ଫଟୋ ବି ଉଠାଇବାକେ କ୍ୟାମରାଟେ ନେଇଥିଲୁ ଆର୍ ସେ କ୍ୟାମରାରେ ଏତେ ଫଟୋ ମିନିମମ୍ ବି ଶହେ ଦେଢ଼ଶହ ଦୁଇଶହ ଫଟୋ ଆମେ ଖାଲି ଖାଲି ଫଟୋ ଉଠେଇ ଉଠେଇ ଜଙ୍ଗଲ ତରା ତରା ନୂଆଁ ତରା ତରା ସେ ନୂଆଁ ପାଖେ ମନ୍ଦିର ଥିଲା ସେ ମନ୍ଦିରର ତରାରେ ତାପରେ ଆମର ସେ କାଣାନୁ ନଦୀ ଭିତରେ ଯାଇକରି ସେ ଆମର ଡଙ୍ଗା ଉପରେ ବସିିକରି ଫଟୋ ଉଠେଇଥିଲୁ ତାପରେ ସେ ଡ୍ୟାମ୍ର ଉପରେ ଡ୍ୟାମ୍ର ଉପରେ ପାଣି ଯେଉଁ ଥିଲା ସେ ଉପରେ ଠିଆ ଉଠିିକରି ତାପରେ ରାଜୀବ ଉଦ୍ୟାନ ଥିଲା ସେ ଉଦ୍ୟାନକେ ଯାଇକରି ଉନ୍ଲି କରି ବସିକରି କେନ୍ମାନେ ତରା କଠାରେ ମାନେ ଏମନ୍ତି ଉଦେଇ ହେଇକରି ବହୁତ ପ୍ରକାର ଫଟୋ ଆମେ ସତଟା ସାଙ୍ଗ ଥିନୁ ଆର୍ ଏକ ନମ୍ବର କରି ଆମେ ସବୁ ମାନେ ବୁଲି ବୁଲିିକିରି ବୁଲି ବୁଲିିକିରି ବହୁତ ଫଟୋ ଆମେ ସେ ଜାଗାରେ ଉଠେଇଥିନୁ ଆର୍ ଆମକେ ସେସବୁ ଜିନିଷ୍ ବହୁତ ବଢ଼ିଆ ଲାଗିଥିଲା ବହୁତ ଖୁସି ଲାଗିଥିଲା ତାପରେ ରାତିରେ ଦଶ ବାଜିଗଲା ଆମକୁ ଘରକେ ପହଞ୍ଚବାକା ଯେ ଆର୍ ସେଦିନର ଏଇ ଫଟୋ ଉଠା ଆର୍ ଯେନ୍ ଭ୍ରମଣଟା